ମୋର ନିକଟରେ ଯେନ୍ଟା ଅଛି ଗୋଟେ ପୁସ୍ତକଟିଏ ଧର୍ମ ପୁସ୍ତକ ସେଇଟା ହେଉଛି ଭାଗବତ ଆଉ ଗୋଟେ ହନୁମାନ ଚାଳିଶା ଯେନ୍ଟାକି ମୁଇଁ ପ୍ରତିଦିନ ପଡ଼୍ସି ମୋତେ ବହୁତ ସୁନ୍ଦର ଲାଗ୍ସି ବହୁତ ମୋର ଆତ୍ମାକେ ଶାନ୍ତି ମିଲ୍ସି ବହୁତ ମୁଇଁ ପିସ୍ଫୁଲ୍ ଫିଲ୍ କର୍ସି ମୋତେ ବହୁତ ପସନ୍ଦ ଲାଗ୍ସି ଯେନେ ସେଇଟା ହେଉଛି ହନୁମାନ ଚାଲିଶା ଆଉ ଗୋଟେ ହେଉଛି ଆମର ଭାଗବତ ଯାହାକି ଆମର ହିନ୍ଦୁ ଧର୍ମର ଗୋଟିଏ ଭଲ ଗ୍ରନ୍ଥଟିଏ ଧାର୍ମିକ ଗ୍ରନ୍ଥ ଏଇଟା ପଢ଼େଇକିରି ମୁଁ ବହୁତ ମୋତେ ନିଜକେ ନିଜ ଶାନ୍ତି ଅନୁଭବ ହେସି ଶାନ୍ତି ମୁଇଁ ଫିଲ୍ କର୍ସି ଆଉ ଏଇଟା ସବବେଳେ ମୋର୍ ପାଖେଥିସି ପ୍ରକୃତରେ ଏଇଟା ମୋତେ ବହୁତ ପ୍ରଭାବିତ କରିଥିଲା ମୋର ଜୀବନ ସୁଧରାବାର୍ କେ ବହୁତ ଭଲ ଜିନିଷ ଶିଖିପାର୍ସି ସେଥିରୁ